ସ୍କୁଲ୍ ଲାଇଫ୍ ସବୁଥିରୁ ଭଲ ଲାଇଫ୍ ବଲେ ଆମର ହାଇ ସ୍କୁଲ୍ ଲାଇଫ୍ ଆଉ ଆମେ ସମସ୍ତ ସାଙ୍ଗମାନେ ହାଇ ସ୍କୁଲ୍ ଲାଇଫ୍କୁ କେବେ ଭୁଲିନଥାଉ ଆଉ ମୋର ସବୁଥିରୁ ମୋର ଫେବରାଇଟ୍ ବିଷୟ ଥିଲା ବୋଲେ ଆମର ସାଇନ୍ସ ସାଇନ୍ସ ଟିଚର୍ ଆମର ଏନ୍ତା ପଢ଼ାଉଥିଲେ ଭଲ୍ ପଢ଼ାଉଥିଲେ ସେ ଏସନ୍ବି ସେମାନେ ଆମକୁ ଦେଖିଲେ ବି ସେମାନେ ଆସନ୍ ବୁଝାସନ୍ କେନ୍ତା କରିବୁ କ'ଣ କରିବୁ ସବୁ ଉପଦେଶ ଦେସନ୍ ସେମାନଙ୍କର ଯେତେବେଳେ ଆମେ କ୍ଲାସ୍କେ ଯାଉଁ ସେମାନେ ଆମକୁ ଦଶ ମିନିଟ୍ ପହେଲା ମୋଟିଭେଟ୍ କରୁଥିଲେ ତା'ପରେ ସେ ଆମର ବିଷୟକେ ପଢ଼ାଉଥିଲେ ପହେଲା ଗୋଟେ ଗଛ୍କେ କିସ କାଁଣୁ ପାନ୍ ଦେବା ବୋଲେ ସେ ଗଛ୍ଟା ତା'ପରେ ତା'ର ଖାଦ୍ୟ ପ୍ରସ୍ତୁତି କର୍ବା ଏମନ୍ତା କଥା ଆମର ସାର୍ କହୁଥିଲେ ଯଦି ଏଭ୍ରେଷ୍ଟ ଶୃଙ୍ଗ ବି ଯଦି ଛୋଟା ଗୋଟେ ଚଢ଼ିପାରୁଛି ଯାହାର ଗୋଡ଼ ନ ଅଛି ଚଢ଼ିପାରୁଛି ତ ଭଗବାନ ଆମକୁ ହାତ ଗୋଡ଼ ସବୁ ଦେଇଛି ସବୁ ଭଲ୍ ଦେଇଛି ତ ଆମେ କାଇଁ ଚଢ଼ିନପାରୁ ସେହିଭଲିଆ ଜୋସ୍ ଦେଉଥିଲେ ତା'ପରେ ସେ ଆମକୁ ଆକେ ପାଠ ପଢ଼ାଉଥିଲେ